ହଁ କୁହନ୍ତୁ

ମୁଁ ଚେଷ୍ଟା କଲେ ମୁଁ ପହଞ୍ଚିଯିବି ଆଉ ହଁ ଆକ୍ଚୁଆଲି ଭଡ଼ାଯିବ ଯଦି ପାଂଶହ ଟଙ୍କା ପଡ଼ୁଛି ହେଲା ତୁମକୁ ଗୋଟେ କନସେସ୍ କରାଯିବ ଆଉ ଯାହା ବି ହେଲେ

ହେଉ ହେଉ ହେଉ ସେଥିରେ ଆସିବ ମୁଁ ତୁମକୁ ତ କହୁଛି ଭଡ଼ା ତ କମ କରିକି କରିଦେବି ଆଉ କ'ଣ ଅଛି

ନା ନା ନା ଠିକ ଅଛି କିଛି ଅସୁବିଧା ନାହିଁ ମୁଁ ତୁମକୁ ଆସ କିଛି ଅସୁବିଧା ନାହିଁ ଆସ ହଁ ହଁ ମୁଁ ହଁ ପହଞ୍ଚିବି ଠିକ୍ ଟାଇମରେ ପହଞ୍ଚିବି

ହଁ ହଁ ହଁ ହଁ ମୁଁ ଠିକ୍ ଟାଇମରେ ପହଞ୍ଚିବି କିଛି ତୁମେ କିଛି ଆସୁବିଧା ନୁହଁ ମୁଁ ଟାଇମ୍ ଟେବୁଲ୍ ଠିକ୍ ଯେଉଁ ଲୋକଙ୍କର ପଇସା ଅଛି ତୁମେ ଦେଇ ଆସିବା ଆଉ କ'ଣ ମୁଁ ଅପେକ୍ଷା କରିବି କିଛି ଅସୁବିଧା ନାହିଁ

ହଁ ହଁ ହେଉ ଠିକ ଅଛି କିଛି ଭାବିବା ଦରକାର ନାହିଁ ମୁଁ ତୁମକୁ ଠିକ ଟାଇମରେ ପହଞ୍ଚେଇ ଦେବି କିଛି ଅସୁବିଧା ନାହିଁ ହେଲା ସେ ଯୋଗୁଁ ତୁମେ ଆଉ

ହଁ ହଁ ସେଇ ଯେ ହଁ ହଁ ହଁ ଏତେ ସମୟ ଲାଗିବନି କେତେ ସମୟ ଲାଗିବ ପାଞ୍ଚ ସାତ ମିନିଟ୍ ଭିତରେ ମୁଁ ପହଞ୍ଚିଯିବି କିଛି ଅସୁବିଧା ନାହିଁ ହେଲା ନା ନା ମ ସେଠିଟି ଥାଅ ମୁଁ ଏଇ ଯାଉଛି ଆଉ ଆଜ୍ଞା ମୁଁ ଖାଇକି ଦୁଇଟା ଯାଉଛି ସାଙ୍ଗେ ସାଙ୍ଗେ ଏଇ ଦୁଇ ତିନି ମିନିଟ୍ ଭିତରେ ପହଞ୍ଚିଯିବି ହଁ ସରିଲାଣି ପା ସରିଲାଣି କିଛି ଅସୁବିଧା ନାହିଁ ଆଉ କେତେ ସମୟ ଏଇ ଏଇ ବାହାରିଲି ତ ଏଇ ଏଇ ଆଉ କେତେ ସମୟ

ହଁ ହେଉ ହେଉ କିଛି ଅସୁବିଧା ନାହିଁ

ହଁ ହେଉ ହେଉ ହେଉ ଠିକ ଅଛି ହେଇ ବାହାରିଲି ଆଉ ହେଇ ହେଇ ହେଇ ବାହାରିଲି ସାଙ୍ଗେ ସାଙ୍ଗେ ପହଞ୍ଚିଲି ହେଲା ହେଇ ଚାଲିଲି ହେଉ ହେଉ ହେଉ ଠିକ ଅଛି ତୁମ ପଇସା ଦେଇ ଦେଇକି ଯିବ ମୁଁ କିଛି ଅସୁବିଧା ନାହିଁ ଏଇ ବାହାରିଲି ତ ଆଉ ଚାଲିଲି ଆଉ ହେଇଗଲି ହେଉ ହେଉ ହେଉ ହେଉ ଠିକଅଛି ହେଉ ଗଲି ଆଉ